ଭାରତୀୟ ସ୍ୱାସ୍ଥ୍ୟସେବା ତ ଆମର ସମ୍ପୂର୍ଣ୍ଣ ଭାବେ ଭୁଲ ତ ଆମେ କହିପାରିବାନି କି ସମ୍ପୂର୍ଣ୍ଣ ଭାବେ ଠିକ୍ ବୋଲି ଆମେ କହିପାରିବାନି ଆମର ସ୍ଵାସ୍ଥ୍ୟର ସମସ୍ୟା ତ ସବୁବେଳେ ଲାଗି ରହିଛି ସେଥିପାଇଁ ଅନେକ ହସ୍ପିଟାଲ ଖୋଲା ହେଇଛି ଆଉ ଆମେ ଯଦି ପୂର୍ବରୁ ଦେଖିବା ଅନେକ ବର୍ଷ ପୂର୍ବରୁ ଦଶ ପନ୍ଦରବର୍ଷ ପୂର୍ବରୁ ଯେତିକି ସ୍ଵାସ୍ଥ୍ୟସେବା ଆମର ଆମେ ସମ୍ମୁଖୀନ ହେଉଥିଲୁ ଏବେ ସେତେଟା ସମ୍ମୁଖୀନ ହେବାକୁ ପଡ଼ୁନାହିଁ ଅନେକ ଗୁଡ଼ିଏ ହସ୍ପିଟାଲ ଖୋଲିଗଲାଣି ସ୍ଵାସ୍ଥ୍ୟସେବା ମାଗଣାରେ ଆମର ଗଭର୍ନମେଣ୍ଟ ମାଗଣାରେ ବି ପ୍ରୋବାଇଡ଼୍ କରୁଛି କିନ୍ତୁ ଅନେକ ଗାଁ ଗହଳି ଘରିକାରେ ମଧ୍ୟ ଏପର୍ଯ୍ୟନ୍ତ ହେଲାଣି ସ୍ଵାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ପହଞ୍ଚି ପାରିନାହିଁ ଯାହାଦ୍ୱାରା କି ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଲୋକମାନଙ୍କୁ କୌଣସି ଗୋଟେ ଜାଗାକୁ ଯିବା ପାଇଁ ହେଲେ କେଉଁ ପ୍ରେଗନେଣ୍ଟ ଲେଡ଼ି ଯିବା ପାଇଁ ହେଲେ ଏବେ ଆପଣ ଗୋଟେ ମୁଭି ଦେଖିଥିବେ ଯେଉଁଥିରେ କି ଓଡ଼ିଶାର ସେଇ ଓଡ଼ିଶା ରାଜ୍ୟର ପଛୁଆବର୍ଗର ଲୋକ ପଛୁଆ ଷ୍ଟେଟ୍ ପଛୁଆବର୍ଗର ଲୋକ ସେଠି ରହିକି ତାଙ୍କର ନିଜର ମାନେ ସେଠି ହସ୍ପିଟାଲ ଠିକ୍ ନଥିବାରୁ ସେମାନେ ଗୋଟେ ପ୍ରେଗନେଣ୍ଟ ଲେଡ଼ିକୁ ଠିକ୍ ଟାଇମିଙ୍ଗରେ ପହଞ୍ଚାଇ ପାରିଲେନି ଯାହାଦ୍ୱାରା କି ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ନଈ ପାର ହେବା ହେଇକି ଯିବାକୁ ପଡ଼ୁଥିଲା ଯେଉଁଟା କି ଆଗରୁ ବି ହେଉଥିଲା କିନ୍ତୁ କେତେଗୁରା ଅଞ୍ଚଳରେ ଏପର୍ଯ୍ୟନ୍ତ ହେଲାଣି ବି କିଛି ଡେଭଲପ୍ ହେଇପାରିନି ସେଥିପାଇଁ ସରକାରକୁ ମାନେ ଦାୟୀ କରି ତ ହେବନି ଅନେକ ଗୁଡ଼ିଏ ସରକାର ସରକାର ଅନେକ ଗୁଡ଼ିଏ କାମ କରିଚାଲିଛନ୍ତି ହେଲେ ଯେଉଁ ଗାଁ ଗୁଡ଼ିକରେ ହେଇନି ସେଇଟା ପ୍ରତି ଧ୍ୟାନ ଦେବା କଥା ଆଉ ଭାରତରେ ତ କହିବାକୁ ଗଲେ ଯେତିକି ଆଗରୁ ଡେଭଲପ୍ ହେଇନଥିଲା ଏବେ ଡେଭଲପ୍ ଅଛି କିନ୍ତୁ ଆଉ ବାହାର ଦେଶକୁ ଦେଖିବାକୁ ଗଲେ ଆମର ସେତେଟା ଡେଭଲପ୍ ହେଇନି ବାହାରେ ମେଡ଼ିକାଲ ସାଇନ୍ସ ବହୁତ ଡେଭଲପ୍ ତାଙ୍କର ଇନ୍ସଟ୍ରୁମେଣ୍ଟ ବହୁତ ଗୁଣରେ ଭଲ ଅଛି ଯେଉଁଟା କି ଭାରତରେ ଏପର୍ଯ୍ୟନ୍ତ ହେଲାଣି ପହଞ୍ଚିପାରିନାହିଁ କି ଏପର୍ଯ୍ୟନ୍ତ ହେଲାଣି ତା'ର ସୁବିଧାରେ ଲୋକ ଉଠାଇ ପାରିନାହାଁନ୍ତି ଫାଇଦା ଉଠାଇ ପାରିନାହାଁନ୍ତି ସୁବିଧା ପହଞ୍ଚିପାରିନି ଲୋକଙ୍କ ପାଖରେ